ସେଲିବ୍ରିଟମାନଙ୍କର ଖବର ଆମେ ଭଲସରେ ଜାଣିପାରୁନି ବା ତାଙ୍କର ଗୋପନୀୟତା ସବୁବେଳେ ଲୁଚି ରହିଥାଏ ଆଉ ସବୁବେଳେ ଲୁଚି ରହିଥାଏ ଗୋପନୀୟତା ତାଙ୍କର ମିଡ଼ିଆ ସାମ୍ନାରେ କୌଣସି ଖବର ଆସିପାରେ ନାହିଁ ଆଉ ତାଙ୍କର ଖବର ପାଇବାକୁ ହେଲେ ବହୁତ ଖବର ପାଇପାରୁନାହିଁ ସେମାନଙ୍କର ଆମେ ମିଡ଼ିଆ ସାମନାରେ ସେମାନେ ସବୁବେଳେ ମିଛ କଣ ସତ କଣ ଆମେ ଜାଣି ହଉନି ମିଡ଼ିଆ ସାମନାରେ ସେମାନଙ୍କର ଖବରକୁ ସତ୍ୟତା ବୋଲି ପ୍ରମାଣ କରନ୍ତି ହେଲେ ସତ୍ୟତା ନଥାଏ ସତ୍ୟତା ମିଡ଼ିଆମାନେ ତାଙ୍କୁ

କଣ କହିବି